ସନ୍ତରଣ ସମୟରେ ଭୁଲ ଗୁଡ଼ିକ ହେଲା ଠିକ୍ ଭାବରେ ଆଖିକୁ କାନକୁ ପାଟିକୁ ଘୋଡ଼େଇଲା ଭଳି ହେଲମେଟ୍ ବ୍ୟବହାର କରିବା ଆଉ ବେଶୀ ଭିତରକୁ ମାନେ ବେଶୀ ଗଭୀରକୁ ଯିବାର ନୁହେଁ ଆଉ ଏପରି ଭୁଲ କଲେ ସନ୍ତରଣରେ ଅସୁବିଧା ହୁଏ ଆଉ ସେଫ୍ଟି ଜ୍ୟାକେଟ୍ ମଧ୍ୟ ପିନ୍ଧିବା ନିହାତି ଦରକାର ଆଉ ଏସବୁ ସୁବିଧା କରିିକିରି ସନ୍ତରଣ କଲେ ନିଜ ପାଇଁ କିଛି ଭୁଲ ହୁଏ ନାହିଁ ବିନା ଭୟରେ ଦୂର ପର୍ଯ୍ୟନ୍ତ ଆମେ ସନ୍ତରଣ କରିପାରିବା ଏଥିରେ ଦି ମତ ନାହିଁ ଅନେକ ଗୁଡିଏ ଆମର ଅଛନ୍ତି ସ୍କୁବା ଡାଇଭର ଯେଉଁମାନେ ସମୁଦ୍ରରେ ଯେତେ ପାଣି ଥିଲେ ବିି ବିନା ଭୟରେ ସନ୍ତରଣ କରିପାରନ୍ତି ତାଙ୍କ ପାଇଁ ଅନେକ ଗୁଡ଼ିଏ ପ୍ରବଧନ ଅଛି ଯେଉଁଟାକି ଅକ୍ସିଜେନ୍ ଠାରୁ ନେଇକରି ବିଭିନ୍ନ ପ୍ରକାର ଯାନ୍ତ୍ରିକ ଜିନିଷ ଗୁଡ଼ିକ ଜ୍ୟାକେଟ୍ ଫ୍ୟାକେଟ୍ ପେନ ପିନ୍ଧିକରି ସେମାନେ କରନ୍ତି ତେଣୁକରି ସେମାନଙ୍କ ପ୍ରତି କିଛି ଭୟ ବା ବାତାବରଣ ନଥାଏ ତେଣୁକରି ସେଇଟା ଅନେକ ଗୁଡ଼ିଏ ନୂତନ ସନ୍ତରଣକାରୀମାନଙ୍କ ପାଇଁ ଏଟା ଟିପ୍ସ ବା ଯତ୍ନବାନ୍ ହବା ପାଇଁ ଅନେକ ଗୁଡ଼ିଏ ଯତ୍ନବାନ୍ ହେବା ପାଇଁ ଅନେକ ଗୁଡ଼ିଏ ଅନୁଚିନ୍ତା